ବଜରଙ୍ଗି ଷ୍ଟୋର୍ରୁ କହୁଛନ୍ତି ସାର୍ ନମସ୍କାର ମୁଁ ଆପଣଙ୍କ ଠାରୁ ଆଗରୁ କ୍ଷୀର ନେଇଥିଲି ଆଉ କ୍ଷୀର ବହୁତ ଭଲ ଥିଲା ଆଉ ମୋ ଭଉଣୀର ମ୍ୟାରେଜ୍ ଅଛି ତ ତିରିଶି ଲିଟର୍ କ୍ଷୀର ଦରକାର ଥିଲା

ତିରିଶି ଲିଟର୍ ଦରକାର ଥିଲା ଆଉ କୋଉ କୋଉ କ୍ଷୀର ରଖିଛନ୍ତି କହୁ ନାହାଁନ୍ତି ଟିକେ ଆଉ କୋଉଟା ରେ ମାର୍କେଟ୍ ଚାଲିଛି ଭଲ ଆଉ ଓମ୍ଫେଡର ଚାହିଦା କେତେ ଆଉ ପ୍ରଗତିର କେତେ ଆଉ ତିରିଶି ଲିଟର୍ କ୍ଷୀର ନେବୁ ଡିସକାଉଣ୍ଟ୍ ରଖିବେ ନା ଆମ ପାଇଁ କେତେ ପର୍ସେଣ୍ଟ୍ ରହୁଛି ଡିସକାଉଣ୍ଟ୍ ପରସେଣ୍ଟ୍ କାଟିବେ କ'ଣ ଛବିଶ ତାରିଖକୁ ଦରକାର ଦେବେ ଟିକେ ଆଉ ଆଉ କୋଉ କୋଉ ପ୍ରଡକ୍ଟର କ'ଣ ରଖୁଛନ୍ତି ମୋ ପାଇଁ ଟିକେ ଅଫର୍ କରନ୍ତୁ ସାର୍ ସାର୍ ଶୁଣନ୍ତୁ ମୋ ମୋ ପାଇଁ ଟିକେ ଅଫର୍ କରନ୍ତୁ ଏତେ କ'ଣ ଟୁ ପରସେଣ୍ଟ୍ କ'ଣ କହୁଛନ୍ତି ଫାଇଭ୍ ପରସେଣ୍ଟ୍ ଡିସକାଉଣ୍ଟ୍ ଆପଣଙ୍କଠୁ ସବୁବେଳେ ନେଉଛୁ ଏତିକି କ'ଣ ଡିସକାଉଣ୍ଟ୍ କରୁଛନ୍ତି ସବୁବେଳେ ତ ନଉଛୁ ଏତିକି କ'ଣ ଡ଼ିସକାଉଣ୍ଟ୍ କରୁଛନ୍ତି ଅଧିକ ଟିକେ ଅଫର୍ ରଖନ୍ତୁ ସାର୍ ରଖନ୍ତୁ ଆପଣଙ୍କଠୁ ସବୁବେଳେ ନେଉଛୁ ନହଲେ ମାର୍କେଟ୍ରେ ଏତେ ଅଛି କମ୍ପାନୀ ଅଛି କୋଉଠିକି ଯାଉନୁ ଆପଣଙ୍କ ପାଖକୁ ଯାଉଛୁ ସାର୍ ଅଫର୍ଟା ସବୁବେଳେ ଟିକେ ରଖନ୍ତୁ ଅଫର୍

ଆପଣ ଟିକେ ଅଧିକ ଡିସକାଉଣ୍ଟ୍ ରଖିଲେ ମୁଁ ନେଉଛି ମୋ ସାଙ୍ଗମାନଙ୍କୁ ବି ତାଙ୍କୁ ବି ତାଙ୍କୁ ବି କହିବି ଆପଣଙ୍କ ପ୍ରଡକ୍ଟର କ୍ଷୀର ନେବା ପାଇଁ କହିବି ଭଲ ଆପଣଙ୍କର ମାର୍କେଟ୍ରେ ନାଁ'ଟା ବି ଅଧିକ ଟିକେ ରହିବ କ'ଣ କହିଲେ

ଦହିଫହିର ବିକୁଛନ୍ତି ବ୍ୟବସ୍ଥା ଅଛି ଦହି ଖୁଆ ଘିଅର ବ୍ୟବସ୍ଥା ଅଛି ଆଉ ଦହିର କେତେ ଚାହିଦା କ'ଣ ଅଛି

ଆଉ ଖୁଆ ଆଜ୍ଞା ହଁ ଆମ ପାଇଁ ଟିକେ କମ୍ କରିବେ ହଁ ରିକ୍ୟୁଷ୍ଟ୍ କରୁଛି ଟିକେ କମ୍ କରିବେ ମୁଁ ସାଙ୍ଗମାନଙ୍କୁ ବି କହିବି ଆପଣଙ୍କ ପ୍ରଡକ୍ଟ ବିଷୟରେ ଭଲ ପଡ଼ିଥିଲା ବୋଲି ହଉ କ'ଣ କହିଲେ ଆଜ୍ଞା ଆଜ୍ଞା ହଉ ସାର୍ ରଖୁଛି ଛବିଶ ତାରିଖକୁ ମୋର ଦରକାରେ ଯେମିତି ହେଲେ ପଠେଇଦେବେ ଆଉ ହଉ ରଖୁଛି ନମସ୍କାର